ହ୍ୟାଲୋ ଭାଇ ନମସ୍ତେ ଭାଇ ହୋଟେଲ୍ ସାଇ ଇଣ୍ଟରନ୍ୟାସନାଲ୍ରୁ କହୁଥିଲେ କି ଭାଇ ହଁ ହଁ ଭାଇ ହଁ ଶୁଣନ୍ତୁ ଆପଣଙ୍କ ହୋଟେଲ୍ରୁ ଆମେ ଆମର କ'ଣ ଗେଷ୍ଟ ଆସିଛନ୍ତି ବୋଲି ଆପଣଙ୍କ ହୋଟେଲ୍ରୁ ଆମେ ଏଗ୍ କରି ଚିକେନ୍ ଚାଉମିନ୍ ଚିଲ୍ଲି ଚିକେନ୍ ବର୍ଗର ପିଜ୍ଜା ଚିକେନ୍ ବିରିୟାନୀ ମଟନ୍ ବିରିୟାନୀ ପନିର୍ ହାପ୍ ପ୍ଲେଟ୍ ପ୍ଲେଟ୍ ଅର୍ଡ଼ର୍ କରିଥିଲୁ ଦୁର୍ଭାଗ୍ୟବଶତଃ ଆପଣଙ୍କର ଡେଲିଭରି ବଏଟା ଦେଡ଼ଘଣ୍ଟା ହେବ ଆମ କଲ୍ର ରେସପନ୍ସ ଦଉନାହାନ୍ତି ତାଙ୍କ ନାଁ ହେଉଛି ରୋହିତ କୁମାର ସେଠି ତାଙ୍କ ନମ୍ବର୍ ହେଉଛି ନାଇନ୍ ଫୋର୍ ଥ୍ରୀ ନାଇନ୍ ଫାଇବ୍ ସେଭେନ୍ ଡବଲ୍ ଥ୍ରୀ ଡବଲ୍ ନାଇନ୍ ଡବଲ୍ ଫାଇବ୍ ଆମ ଘରେ ଗେଷ୍ଟ୍ ଅଛନ୍ତି ବୋଲି ଆମେ ଏତେ ତରବର ହେଉଛୁ ହେଲେ ସେ ରେସପନ୍ସବିଲିଟି କିଛି ଦେଉନାହାନ୍ତି କ'ଣ କରାଯିବ ଆପଣ କରନ୍ତୁ ଆପଣଙ୍କ ଦ୍ଵାରା ଯେତିକି କ'ଣ ସାହାଯ୍ୟ ହେବ ପ୍ଲିଜ୍ ଆମକୁ ଟିକିଏ ସେତିକି କରନ୍ତୁ ଆମ ପାଇଁ ଏବେ ଆମ ଘରେ ଗେଷ୍ଟ୍ ବସିଛନ୍ତି ଆମକୁ ତାଙ୍କ ଆଗେ ଅପମାନ ହେବାକୁ ପଡ଼ୁଛି ଦୟାପୂର୍ବକ ଆମପାଇଁ ଆପଣଙ୍କ ହୋଟେଲ୍ ଉପରେ ଦୀର୍ଘ ତିନି ବର୍ଷରୁ ଅଧିକ ଧରି ନିର୍ଭରଶୀଳ ହେଇକି ଆସୁଛୁ ଏଇ ସମୟରେ ଏମିତି ହଇରାଣ ହରକତ କଲେ ଆମର ଆଉ ଆଶା ଆସ୍ଥା ସବୁ ଧୂଳିସାତ୍ ହେଇଯିବ ଦୟାପୂର୍ବକ ଆମକୁ ଏଇ ସମୟରେ କ'ଣ ଟିକିଏ ହେଲ୍ପ କରନ୍ତୁ ପ୍ଲିଜ୍ ଆପଣ ଡେଲିଭରି ବଏକୁ ଟିକିଏ କଲ୍ କରି ପଚାରନ୍ତୁ କି କାହିଁକି ପାର୍ସଲ୍ଟି ଆମ ଘର ନିକଟରେ ପହଞ୍ଚା ଯାଇନାହିଁ ହୁଏତ ଆପଣଙ୍କ କଲ୍ ସିଏ ରିସିଭ୍ କରି କରିପାରନ୍ତି ଏତିକି ହେଲ୍ପ୍ କରିବ ବୋଲି ମୋର ଆଶା ଓ ବିଶ୍ୱାସ ଆକ୍ଚୁଆଲି ଆମ ଘରେ ଗେଷ୍ଟ୍ ଥିବାରୁ ମୁଁ ବାଧ୍ୟ ହେଇକି ଏତେ ସବୁ ଆଇଟମ୍ ଅର୍ଡ଼ର୍ କରିଛି ଯାହାକି ଆମ ମୋ ମୋତେ ଓ ମୋ ଫ୍ୟାମିଲିକୁ ଭଲ ଲାଗେ ମୁଁ ଜାଣିନଥିଲି କି ଏମିତି ଦୁର୍ଦ୍ଦଶା ଭୋଗିବାକୁ ପଡ଼ିବ ମୋତେ କ'ଣ ଆଉ କହିବି ପ୍ଲିଜ୍ ଲାଷ୍ଟ୍ ଏଣ୍ଡ୍ ଫାଇନାଲ୍ ପାଇଁ କହୁଛି ଭାଇ ମୋତେ ମୋର ଅର୍ଡ଼ର୍ ଦରକାର ଭାଇ କେତେ କଣ ବିଲ୍ ହେଲା ବିଲ୍ ଦେଇଦେବି ଭାଇ ଏକ୍ସଟ୍ରା ଦେବି ବିଲ୍ ଚାର୍ଜ ବି ଦେବି ମୋତେ ଭାଇ ମୋ ଅର୍ଡ଼ର୍ ଦରକାର ବହୁତ ଭଲ ଭଲ ଡିସ୍ ମୁଁ ବାଛିକି ଅର୍ଡ଼ର୍ କରିଛି ଆମ ଗେଷ୍ଟ୍ମାନଙ୍କ ପାଇଁ ଯଦି ହେଇ ନାହିଁ ବିଲ୍ କେତେ ହେଲା କହିଦିଅନ୍ତୁ ମୋତେ ମୋ ଅର୍ଡ଼ର୍ ଦରକାର ରହୁଛି ନମସ୍କାର